ମୋ ମାଧ୍ୟମରୁ ଯଦି ଫଟୋ ଚିତ୍ର କିଛି ବି ଯାଏ ତା'ହେଲେ ଆମର ସଂସ୍କୃତି ଆମର ପରମ୍ପରାର ଯେଉଁ ସବୁ ବ୍ୟାକ୍ଗ୍ରାଉଣ୍ଡ୍ ଥିବ ସେହିପରି ଫଟୋ ଚିତ୍ରଗୁଡ଼ାକ ଉଠାଇବା ପାଇଁ ବହୁତ ପସନ୍ଦ କରେ କାରଣ ଆମର କଲ୍ଚର୍ରେ ଅଛି ସଂସ୍କୃତି ହେଉଛି ସବୁଠାରୁ ବଡ଼ ବିଷୟବସ୍ତୁ ଯାହା ଦ୍ୱାରାକି ଆମ ପରିଚୟ ସାରା ଭାରତବର୍ଷକୁ ଆମେ ପହଞ୍ଚାଇ ପାରିବା ଆମ ସଂସ୍କୃତି ପ୍ରଥମ ହେଉଛି ଯେ ଦିଆଲ୍ ପରବ୍ ତା'ପରେ ଅଛି ଆମ ଦଶହରା ଯେତେବେଳେ ଆମେ ଦଶହରା ବା ଦିଆଲ୍ ପରବ୍ରେ ରହୁଚୁ ସେହି ସମୟରେ ଯାଇ ଆମର ଫଟୋ ଗୁଟେ ଉଠାଇବା ଯାହାର ଆମ ବେଗ୍ଗ୍ରାଉଣ୍ଡ୍ରେ ଦିଆଲ୍ ପରବ୍ କିଛି ପାରମ୍ପରିକ କାର୍ଯ୍ୟ ହେଉଥିବ କିମ୍ବା ଦଶହରା ମଣ୍ଡପରେ ଯାହା ସବୁ କାର୍ଯ୍ୟ ହୋଇଥିବ ସେ ବିଷୟକୁ ଆମେ ବେଗ୍ଗ୍ରାଉଣ୍ଡ୍ରେ ଥିଲାପରେ ସେହିପରିଭାବେ ଫଟୋଗୁଡ଼ିକ ଉଠେଇବା ପରେ ଆମେ ଭାରତବର୍ଷରେ ଆମେ ଯେଉଁ ସୋସିଆଲ୍ ମିଡ଼ିଆ ବା ଯେ କୌଣସି ଜାଗାରେ ଛାଡ଼ିଲେ ଆମ ଫଟୋ ସହିତ ଆମର ପରମ୍ପରାର ଫଟୋ ଚିତ୍ର ଏବଂ ଆମର ସଂସ୍କୃତିର ଫଟୋ ଚିତ୍ର ଦେଲେ ଏହା ଆମ ପାଇଁ ବୋଲି ଭଲ ହେବ ତେଣୁ ସେହିପରି ଫଟୋ ଉଠାଇବା କାଇଁ ବୋଲି ମୁଁ ବହୁତ ପସନ୍ଦ କଲି